ଆମ ଅଞ୍ଚଳରେ ଦଶମ ପଢ଼ିବା ପରେ ଛାତ୍ରଛାତ୍ରୀ ତାଙ୍କ ନିଜ ଇଚ୍ଛାରେ ପଢ଼େ ଶିକ୍ଷା ବିକଶିତ କରିବା ପାଇଁ ଅନ୍ୟାନ୍ୟ ଜିନିଷ ବାଛି ପାରୁଛନ୍ତି ଯେ ଅଧିକାଂଶ ପ୍ଲସ୍ ଟୁକୁ ପ୍ରାୟୋରିଟି ଦେଉଛନ୍ତି ପ୍ଲସ୍ ଟୁ କରୁଛନ୍ତି କେତେଜଣ ଆଇ ଟି କରୁଛନ୍ତି ଏବଂ ଏହିପରି ଅନ୍ୟାନ୍ୟ କ୍ଷେତ୍ରରେ ନିଜର ଦକ୍ଷତା ବିକଶିତ କରୁଛନ୍ତି ଅଧିକା ଅଧିକାଂଶ ମାତ୍ରାରେ ପ୍ଲସ୍ ଟୁକୁ ହିଁ ପ୍ରାୟୋରିଟି ମିଳୁଛି ପ୍ଲସ୍ ଟୁ ହିଁ ପଢ଼ୁଛନ୍ତି ଛାତ୍ରଛାତ୍ରୀମାନେ କେତେଟା ଜାଗାରେ ଏଲ ଏଲ ବିି କରୁଛନ୍ତି ଲକୁ ନେଇ ଶିକ୍ଷାଗତ ବିକଶିତ କରୁଛନ୍ତି ଲ ପଢ଼ୁଛନ୍ତି କିନ୍ତୁ ପ୍ଲସ୍ ଟୁ ହିଁ ଅଧିକ ମାତ୍ରାରେ ବାଛୁଛନ୍ତି ଛାତ୍ରଛାତ୍ରୀମାନେ ପ୍ଲସ୍ ଟୁ କୁ ବହୁତ ପରିମାଣରେ ପ୍ରାୟୋରିଟି ମିଳୁଛି